ଆମେ ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ମାଧ୍ୟମରେ ଆମ କମ୍ୟୁନିଟିଗୁଡ଼ିକରେ ମାର୍କେଟିଂ ଉପସ୍ଥାପନା କରିପାରିବୁ ଯେପରିକି ମାଇକ୍ର ସହାୟତାରେ ହେଉ କିମ୍ବା ଆମର ଘର ଘରକା ଯାଇ ବିଭିନ୍ନ ପ୍ରକାର କ୍ୟାଟାଲଗ୍ ସାହାଯ୍ୟରେ ମଧ୍ୟ ମାର୍କେଟିଂ ଆମେ କରିପାରିବୁ ମାଇକ୍ ସାହାଯ୍ୟରେ ଆମେ ଆମ କମ୍ୟୁନିଟିର ଲୋକମାନଙ୍କ ପାଖରେ ଆମ ମାର୍କେଟିଂର ଯାହା ପ୍ରଡକ୍ଟ ଅଛି ତାକୁ ନେଇ ପହଞ୍ଚାଇପାରିବୁ କିମ୍ବା ସେହି ସମ୍ବନ୍ଧୀୟ ସୂଚନା ଦେଇପାରିବୁ ତା'ସହିତ ଆମେ ବିଭିନ୍ନ ପ୍ରକାରର ଖବରକାଗଜରେ ହେଉ କିମ୍ବା ଆମର ଆମ କମ୍ୟୁନିଟିଗୁଡ଼ିକରେ ଯେଉଁମାନେ ପ୍ରାଧାନ୍ୟ ବ୍ୟକ୍ତି ଅଛନ୍ତି ତାଙ୍କ ମାଧ୍ୟମରେ ହେଉ କିମ୍ବା କିଛି ଯାତ୍ରା କିମ୍ବା ପୌରାଣିକ ଅନୁଷ୍ଠାନରେ ମଧ୍ୟ ଆମେ ଆମର ବିଜ୍ଞାପନ ରଖିପାରିବୁ ଯେଉଁ ମାଧ୍ୟମରେକି ଆମେ ଆମ କମ୍ୟୁନିଟିମାନଙ୍କରେ ଆମର ମାର୍କେଟିଂ କରିପାରିବୁ